ଆମ ସ୍ଥାନୀୟ ଅଞ୍ଚଳରେ କଳକାରଙ୍କ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ସହାୟତା ଯୋଗେଇ ଦିଆଯାଉଛି ଯାହାକି କଳାକାର ସହେୟତା କଳାକାର ମାନଙ୍କୁ ବିଭିନ୍ନ ପ୍ରକାର କଳା ସଂସ୍କୃତିକ ଘର ମଧ୍ୟ ଯୋଗେଇ ଦିଆଯାଉଛି ସେଥିରେ ତାଙ୍କ କଳାକୁ ବାରମ୍ବାର ଅଭ୍ୟାସ କରି ବିଭିନ୍ନ ମହଲରେ ଯାଇକି କିଛି ପୁରସ୍କାର ଜିତବା ପାଇଁ ମଧ୍ୟ ବିଭିନ୍ନ ପ୍ରକାର ପ୍ରଚେଷ୍ଟା ବା ଅଭ୍ୟାସ କରିଥାନ୍ତି ଏବଂ କାରିଗର ମାନଙ୍କୁ ମଧ୍ୟ ବିଭିନ୍ନ ପ୍ରକାର ସ୍କିଲ ଅଫ ଇଣ୍ଡିଆ ତରଫରୁ ମଧ୍ୟ ବିଭିନ୍ନ ପ୍ରକାର ଟ୍ରେନିଂ ଦିଆଯାଉଛି ସେଥିରେ ସେ ବିଭିନ୍ନ ପ୍ରକାର କୌଶଳ ଶିଖି ନିଜର ଆର୍ଥିକ ଅଭିବୁଦ୍ଧି କରିବା ପାଇଁକି ମଧ୍ୟ ଅନେକ ପ୍ରକାର ପଦକ୍ଷେପ ଦିଆଯାଇଛି